ମୁଁ କିଣିଥିବା ଶାଢ଼ୀଟିର ଭଲ ଗୁଣ ହେଉଛି ଭଲ ଓସାର ଅଛି ଲମ୍ବା ଅଛି ଚଉଡ଼ା ଭଲ ଅଛି ଆଉ କୁଞ୍ଚ ଭି ଭଲ ହେଉଛି ଆଉ ସେ ବହୁତ ନରମ ଅଛି ରଙ୍ଗ ତାର ଛାଡ଼ୁ ନାହିଁ ପିନ୍ଧିବାକୁ ଭଲ ଲାଗୁଛି